ସ୍ୱୟଂ ସହାୟକ ଗୋଷ୍ଠୀ ଏକ ଭଲ ଯୋଜନା ଯାହାଦ୍ୱାରା କି ଗ୍ରାମର କିଛି ଲୋକମାନେ ଏହାଦ୍ୱାରା ସ୍ୱାବଲମ୍ବି ହେବାସହ ନିଜର କିଛି ଆୟକରି ଆତ୍ମନିର୍ଭର ମଧ୍ୟ ହୋଇପାରୁଛନ୍ତି ଏବଂ ବେରୋଜଗାର ସମସ୍ୟାଟି ମଧ୍ୟ ଦୂର ହେବାରେ ଲାଗିଛି ସେମାନେ ଏଥିରୁ କିଛି ଅର୍ଥ ଉପାର୍ଜନ କରି ନିଜର ପରିବାର ପ୍ରତିପୋଷଣ କରିବାରେ ମଧ୍ୟ ସହାୟକ ହେଉଛି